ଆଜ କାଲ୍ ପଇସା ପତର ଅଭାବ ଲାଗି ବୋଲି କରି ଲୋକେ ଡାକ୍ତରଖାନା ଠି ଭଲ କରି ତା'ରମାନେ ଯାଇ କରି ଚିକିତ୍ସା କରି ନ ପାରବାର୍ ଆରୁ ଗଲେ ବି ଡାକ୍ତରଖାନା ଠି ଲମ୍ୱା ଧାଡ଼ି ଲା ବାହାରି ପଡ଼ୁଛି ପହେଲା ତ ଟିକେଟ୍ ଦେଇ କିରି କାଟ୍ ସେ କାଟିବାର୍ ଲାଗି ପୁରା ଲାଇନ୍ ଲଗା ପଡ଼ୁଛି ତାର୍ ପରେ ସେ ଟିକେଟ୍ କରି ସାରିଲା ପରେ ଡାକ୍ତର ନିକେ ଗଲେ ସେନ ଡାକ୍ତର ବି ଲମ୍ୱା ଧାଡ଼ି ରହି କରି ପ୍ରେସ୍କ୍ରିପ୍ସନ୍ ଲେଖବାର୍ କେ ପଡ଼ୁଛେ ସେନୁ ଆସି କରି ତା'ପରେ ସେ ମେଡ଼ିସିନ୍ ୱାର୍ଡ଼କୁ ଗଲେ ସେ ମେଡ଼ିସିନ୍ ୱାର୍ଡ଼ ନୁ ବି ଏଇ ସାନ୍ ଟିକେ ଔଷଦ ଟିକେ ମିଲ୍ବେ ମିଲ୍ବା ବୋଲେ ସେମାନେ ଏ ଲମ୍ୱା ଧାଡ଼ି ଲାଗି କିରି ରହିବାର୍ କେ ପଡ଼ୁଛି ଆର୍ ସେନ ସେ କଷା ଧରି କିରି ଆଇଲା ବୋଲି କି ସେ ବେମାରୀ ନିକେ ସେ ପହୁଁଞ୍ଚନ୍ ପହୁଁଞ୍ଚନ୍ ସେଇଟା ବି ତା'ର ମାନେ ଧାଡ଼ି ବି ତା'ରମାନେ ସେ ଲା ବାହାରି କି ପଡ଼ୁଛି ଏହା ଯେ ଯେନ୍ତା ହେଲାନ କି ଜମାନା ଥି ପୁରା ଚିକିତ୍ସାରେ ତା'ରମାନେ ବହୁତ ଖର୍ଚ୍ଚା କରବାର୍ କେ ପଡ଼ୁଛି ଆଉ ସେଥି ଲେବୁଲ୍ କରି ଆଉ କାଣ ହଉଛି କି ଯେନ୍ତା ଗଲେ ବି ତା'ରମାନେ ସବୁ ପଇସା ପତର ହିଁ ଏ ସବୁ ଦରକାର